ଦୁଇହଜାର ଏକ ମସିହା ଜାନୁଆରୀ ଏକ ତାରିଖ ଦୁଇହଜାର ପାଞ୍ଚ ମସିହା ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ଦୁଇହଜାର ନଅ ମସିହା ଅକ୍ଟୋବର ମାସ ଆଠ ତାରିଖ ଦୁଇହଜାର ବାର ମସିହା ଡିସେମ୍ବର ମାସ କୋଡ଼ିଏ ତାରିଖ ଦୁଇହଜାର ଅଠର ମସିହା ନଭେମ୍ବର ମାସ ଅଠେଇଶ ତାରିଖ